ଯଦି ମୁଁଈ କେନସିନେ କାମ କରୁଛେଁ ଆର୍ ସେନେ କିଛି ଅସୁବିଧା ହେଲା ତ ମୁଇଁ ସେ ଜାଗାରେ କାଁଏଟା ଅସୁବିଧା ହେଲା ପହେଲା ଲୋକମାନଙ୍କୁ ସେଟା ପଚରାମି ଆର୍ କାଁଏଥିର ଲାଗି ଅସୁବିଧା ହେଉଛେ ସେଟା ମୁଇଁ ଠିକ୍ସେ ପଚରାମି କାର୍ କାର୍ ଦୁଷ ଅଛେ ସେଟା ଠିକ୍ସେ ଜାନମି ତାପରେ ସେ ଲୁକଙ୍କୁ ବୁଝାମି ଯେ କାର୍ ଦୁଷ ଅଛେ କାହାର ଦୁଷ ନାଇଁନ ଆର୍ ତାର୍ ପରେ ଯାଇକିରି ମୁଇଁ ସେ କାମ୍ରେ ସେନକେ ଦୁଷି ସେଇ ହିସାବରେ ତାହାକେ ଫେର୍ ମୁଇଁ ରାଗ୍ ହେମି ଆର୍ ସେ କାମ୍ ଗୁଡ଼ା ଏମତି ନାଇଁ କର୍ବା ଆଉ ଠିକ୍ସେ ସବୁ ମିଶିକିରି କାମ୍ କରବେ ସେ ବାବଦରେ ମୁଇଁ ତାଙ୍କୁ ବୁଝାମି ଆର୍ ଠିକ୍ସେ କାମ୍ କରାମି